ଗ୍ରାମାଞ୍ଚଳରେ ଯୁବପିଢ଼ି ସହରରେ ବସବାସ କରିବାକୁ ପସନ୍ଦ କରୁଥିବା ସୁଖି ଜୀବନ ସାଥି ପାଇପାରେନା ଗ୍ରାମାଞ୍ଚଳ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସହରରେ ଯେଉଁସବୁ ସୁବିଧା ମିଳିଥାଏ ମିଳୁଥାଏ ତାହା ଗ୍ରାମାଞ୍ଚଳରେ ମିଳିନଥାଏ ସହରରେ ବିଭିନ୍ନ ପ୍ରକାରର ଚାକିରି କାମ ଏପରି କମ୍ପାନୀ ମାଧ୍ୟମରେ କାମ ମଧ୍ୟ କରିଥାନ୍ତି ଗ୍ରାମାଞ୍ଚଳରେ ଏତେ ସୁବିଧା ନଥାଏ କିନ୍ତୁ ଜୀବନସାଥୀ ପାଇବାରେ ଗ୍ରାମାଞ୍ଚଳରେ ବ୍ୟକ୍ତିର ପରିବାର ସେ ଝିଅଟି କିପରି ହୋଇଥାଏ ଏବଂ ତାର ସଂସ୍କାର କିପରି ତାର ଚାଲିଚଳନ କିପରି ହୋଇଥାଏ ତାହା ତା ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିମାନେ ହିଁ ଜାଣିଥାନ୍ତି କିନ୍ତୁ ସହରରେ ରହିଥିବା ଯୁବପିଢ଼ି ମାନେ ତାହା ଜାଣିନଥାନ୍ତି ଅନୁଭବ ମଧ୍ୟ କରିନଥାନ୍ତି କିପରି ହୋଇଥାନ୍ତି